ହ୍ୟାଲୋ ହଁ କୁହନ୍ତୁ

ପ୍ରଥମ କଥା ତୁମେ କେଉଁ କେଉଁ ଜାଗା ବୁଲି ଯିବ ସେହି ଅନୁସାରେ କହିଲେ ମୁଁ କହିବି ପ୍ରଥମେ ସେ ଲିଙ୍ଗରାଜ ମନ୍ଦିର ଯାଅ କିନ୍ତୁ ଆମର କିଲୋମିଟର୍ ହିସାବରେ ପଇସା କିଲୋମିଟର୍ ପଚିଶ ଟଙ୍କା ତେଲ ରେଟ୍ ବଢ଼ିଲାଣି ହେଲା ସେଇଠୁ ଅଟୋମେଟିକ୍ ଭଡ଼ା ବି ବଢୁଛି

ସକାଳ ସକାଳ ନଅଟାରେ ଖୋଲୁଛି

ହଁ ଦେଖନ୍ତୁ ଆମ ଗାଡ଼ି ପୁରା ଏକ୍ଦମ୍ ଓ କେ ଅଛି ନୂଆ ଗାଡ଼ି ଏବେ ଆସିଛି ପୁରା ଭଲ ସିଟ୍ ତେଣୁ ଅରାମ୍ସେ ଆପଣ ଯାଇପାରିବେ କିଛି ଅସୁବିଧା ନାହିଁ ଟ୍ରାଫିକ୍ରେ ବି କିଛି ଅସୁବିଧା ନାହିଁ ଆରାମ୍ସେ ଯାଇପାରିବେ ହଁ ଦୁଇ ଘଣ୍ଟା ଅଢ଼େଇ ଘଣ୍ଟା ଭିତରେ ସମୟ ଲାଗିବ ଆଉ

ହଁ ଭଲ ହେଟେଲ୍ ଅଛି ଅଛି ତା'ପରେ ରାମ ମନ୍ଦିର ଚାଲନ୍ତୁ ରାମ ମନ୍ଦିର ଚାଲନ୍ତୁ ରାମ ମନ୍ଦିର ଅଛି ସେ ଆମର ମାଷ୍ଟର୍ କେଣ୍ଟିନ୍ ପାଖରେ କ'ଣ କହିଲେ ଶୁଭୁନି ହଁ ଦୁଇଟା ବେଳେ ପହଞ୍ଚ ସେଇଠି ଭଲ ଦହିବରା ମିଠା ଆଉ ସବୁ ଗୁପଚୁପ୍ ଛେନା ସବୁ ଅଛି ସୁବିଧା ହଁ ରାମ ମନ୍ଦିର ଅଛି ବିନା ପିଆଜ ବିନା ପିଆଜ ରସୁଣ ବିନା ପିଆଜ ରସୁଣରେ ସବୁ ମିଳୁଛି ଗୋଟେ ହୋଟେଲ୍ ଅଛି ଜୟଶ୍ରୀ ହୋଟେଲ୍ ହଁ ହଉ ହଁ ହଁ ତା'ପରେ ସେଇଠୁ ଆସିକିରି ସେଇଠୁ ଆସିକି ଆମର ପ୍ଲାନୋଟୋରିଅମ୍ ବୁଲିବ ହେଲା ସନ୍ଧ୍ୟା ସନ୍ଧ୍ୟା ପୂର୍ବରୁ ଆମେ ପଳେଇବା ନନ୍ଦନକାନନ ହଁ ହଁ ହଁ ଗୋଟେ ଦିନ ଭିତରେ ଅରାମ୍ସେ ହୋଇଯିବ ସନ୍ଡ଼େ'ରେ ହଁ ଧଉଳଗିରି ଖଣ୍ଡଗିରି ଉଦୟଗିରି ସବୁ ଯିବ ଆଉ

ହଁ ସେଇଠି ସବୁ ହୋଟେଲ୍ ଫୋଟେଲ୍ ଅଛି ପଞ୍ଚୁପାଣ୍ଡବ ଅଛି ବି ଯାଇପାରିବ ହଁ ଚନ୍ଦ୍ର ଚନ୍ଦ୍ରଭାଗା କୋଣାର୍କ ଅଛି ସେଇଟା ସନ୍ଧ୍ୟା ଛଅଟା ପରେ ବନ୍ଦ ସକାଳରେ ସମୁଦ୍ର ବେଳାଭୂମି ବୁଲିଲେ ଭଲ ଲାଗିବ ଠାକୁର ଦର୍ଶନ କରି ସେଇଠି ଅଛି ଭଲ ହୋଟେଲ୍ ଲଜ୍ରେ ବି ରହିପାରିବ କିଛି ଅସୁବିଧା ନାହିଁ ଭୋଗ ସେଇଠି ଜଗନ୍ନାଥଙ୍କ ଭୋଗ ବାହାରେ ସବୁ ବିକ୍ରି ହେଉଛି ଅରାମ୍ସେ ସବୁ ପ୍ୟାକେଟ୍ କିଣିବ ଅଭଡ଼ା ଅଛି ଅଭଡ଼ା କିଣି ଅଭଡ଼ା ଅଛି ଅଭଡ଼ା କିଣିକି ବି ଖାଇ ପାରିବ ଦିନ ଗୋଟାକରେ ଅଭଡ଼ା ବାହାରିବ ହଁ ତ ହଁ ସେ ପାଖାପାଖି ବୁଲି ହଁ

ଭଲ ଲାଇଟ୍ ଲାଇଟ୍ ସୋ' ହେଉଛି ଭଲ କ୍ୟାମେରାମ୍ୟାନ୍ ଅଛନ୍ତି ଫୋଟୋ ଫୋଟୋ ଉଠେଇବ ସାଙ୍ଗେସାଙ୍ଗେ ବି ଫୋଟୋ ସେ ଦେବେ ସାଙ୍ଗେସାଙ୍ଗେ

ହଁ ହଁ ତା'ପରେ ତା ପର ଦିନ ଚନ୍ଦ୍ରଭାଗା ଗଲେ ଦେଖିବ ସେଇଠି ସୂର୍ଯ୍ୟଉଦୟ ସବୁ ସମୁଦ୍ର କୂଳରେ ଅରାମ୍ସେ କିଣି ପାରିବ ସବୁ ଶଙ୍ଖ ବିଭିନ୍ନପ୍ରକାର ଦୋକାନ ସବୁ ପଡ଼ିଛି କିଣି ପାରିବ ଆକର୍ଷଣୀୟ ଯାହା ଚାହିଁବ ସବୁ ମିଳିବ ହଁ ଆମିଷ ହୋଟେଲ୍ ବି ଅଛି ସେଇଠି ମିଳୁଛି ଭଲ ସମୁଦ୍ର ମାଛ ଫ୍ରେସ୍ ମାଛ ଭଲ ଚିଙ୍ଗୁଡ଼ି ମିଳୁଛି ବଡ ବଡ ଚିଙ୍ଗୁଡ଼ି

ହଉ ରହୁଛି